ହ୍ୟାଲୋ ଆପଣ କହୁଥିଲେ କାନାରା ବ୍ୟାଙ୍କରୁ କି ମୁଁ ଆପଣଙ୍କ ଠି ଫୋନ୍ କରିଥିଲି ଲୋନ୍ ପାଇଁ ଏଇନା ଲୋନ୍ ଏ କୋଉ ଲୋନ୍ ଅଛି କହୁନାହାନ୍ତି

କେତେ ଟଙ୍କା ସୁଧ ହଉ ଠିକ୍ ଅଛି ମୁଁ ଲକ୍ଷେ ଟଙ୍କା ନେବି ଟାଟା ଲୋନ୍ ପାଇଁ କେତେ ଟଙ୍କା ଦଉଛନ୍ତି ଏଇଟା ସୁଧ କେତେ ଟଙ୍କିକିଆ ସୁନା ଭରି ଦେଇ ଦେଲେ କେତେ ଦେବେ

ଆଉ ଛତୁ ଚାଷ ପାଇଁ ଏଇଟା କେତେ ସୁଧ ଆଉ କେତେ ବର୍ଷରେ ସୁଝିବୁ ଅଧିକା ଦିନ ଯିବନି ଆମେ ଏତେ ଶୀଘ୍ର ସୁଝିପାରିବୁ ନି ତ ବର୍ଷେ ହେଲେ ସୁଝିପାରିବୁ ତା ପୂର୍ବରୁ ଆମେ କିଛି ନ କରିକି ପଇସା କୋଉଠୁ ଆଣିବୁ ଯେ ଏଁ ସୁଝିବୁ ଚାଷ ପାଇଁ ନବୁ ଋଣ ଋଣ ସୁଝେଇ ଅଛି ଚାଷ ହେଇସାରିଲେ ଫସଲଟା ତା'ର ବିକିକି ସୁଧ ପଇସା ଦେବୁ ନା ଆଉ କେମିତି ଲୋନ୍ ପାଇଁ କେତେ ଟଙ୍କା ସେଇଟା କେମିତି କ'ଣ କେତେ ବର୍ଷ ଅଢେଇ ବର୍ଷ ଆଉ ଧାନ ଚାଷ ପାଇଁ କେତେ ଟଙ୍କା ଦେବେ କ'ଣ କ'ଣ ଡକ୍ୟୁମେଣ୍ଟ୍ ଦରକାରେ କେବେ ଗଲେ ହେବ ଏଇ ଡକ୍ୟୁମେଣ୍ଟ୍ ନେଇକି ଗଲେ ହେଇଯିବ ଅର୍ଜିନାଲ୍ ନେବୁ ନା ଜେରକ୍ସ ନେବୁ ଅର୍ଜିନାଲ୍ଟା ଦେଖିବେ ଜେରକ୍ସଟା ରଖିବେ ଆଉ ଫୋଟୋ ଫୋଟୋ ଦରକାର ନା ନାଇଁ କାହା ନାଁ'ରେ ଆଣିଲେ ହେବ ଯାହା ନାଁ'ରେ ଖାତା ଖୋଲା ହେଇଥିବ ସିଏ ଗଲେ ହେବ ନା ପଟା ଯାହା ନାଁ'ରେ ଅଛି ଆମ ସ୍ୱାମୀଙ୍କର ଫୋଟୋ ଯିବ ତାଙ୍କ ଆକାଉଣ୍ଟ୍ ଏ ଯୋଉ ସବୁ ଡ଼କ୍ୟୁମେଣ୍ଟ୍ ଯିବ ନା ନାଇ ହଉ ତାହେଲେ ରଖୁଛି ମ୍ୟାଡାମ୍ ହଁ